ମୁଁ ଆମ ବାପା ଓ ଜେଜେଙ୍କ ଠାରୁ ରାଜାଙ୍କ ବିଷୟରେ ଜାଣିଛି ସିଏ ହେଉଛନ୍ତି ଜୟୀ ରାଜଗୁରୁ ଯିଏ କି ଏ ଅଞ୍ଚଳରେ ଇଂରେଜ ବିରୋଧରେ ଲଢ଼େଇ କରିଥିଲେ ଏବଂ ସିଏ କିପରି ଇଂରେଜ ଯେତେବେଳେ ଇଂରେଜମାନେ ଖୋର୍ଦ୍ଧା ରୋଡ଼ ଗଡ଼ ମାନେ ଅଧିକାର କରିଥିଲେ ସେତେବେଳେ କିନ୍ତୁ ତାଙ୍କୁ କିପରି ଏଇଠୁ ଓଡ଼ିଶାରୁ ଭାରତରୁ କିପରି ତାଙ୍କୁ ତଡ଼ି ଯାଇ ବିତାଡ଼ିତ କରାଯିବ ସେଇଥିପାଇଁକି ସେ ସଦାସର୍ବଦା ତାଙ୍କର ଲିଡ଼ର ଯିଏ ଥିଲେ ବକ୍ସି ଜଗବନ୍ଧୁ ସହିତ ସହିତ ଯୋଗସୂତ୍ର ରଖୁଥିଲେ ଏବଂ ତାଙ୍କୁ ସେ ଯେହେତୁ ଇଂରେଜଙ୍କ ବିରୋଧରେ ଲଢ଼େଇ କରୁଥିଲେ ଇଂରେଜମାନେ ତାଙ୍କୁ କିପରି ମାନେ ଧରିବେ ତାଙ୍କୁ କିପରି ହଟେଇବେ ବୋଲି ତାଙ୍କ ରାସ୍ତାରୁ ହଟେଇବେ ବୋଲି ସେଥିପାଇଁକି ସେମାନେ ତାଙ୍କର ସହଯୋଗୀଙ୍କୁ ସହାୟତାରେ ସେ ରାତି ଅଧରେ ଗୁମ୍ଫା ଭିତରେ ସେ ଯେଉଁ ଗୁମ୍ଫା ଭିତରେ ରହିକି ତାଙ୍କର ରଣକୌଶଳ ପ୍ରସ୍ତୁତ କରୁଥିଲେ ସେ ଗୁମ୍ଫା ଭିତରେ ପଶିକି ତାଙ୍କୁ ରାତି ଅଧରେ ଧରି ବରୁଣେଇ ଆମର ଏଇ ବରୁଣେଇ ପାହାଡ଼ର ବରଗଛରେ ବାନ୍ଧିକି ଦୁଇ ଫାଳ କରିକି ହତ୍ୟା କରିଥିଲେ